ଆମ ରୋଷେଇ ଘରେ ବହୁତ ପୁରୁଣା ଜିନିଷ ଅଛି ଯାହାଫଳରେ କି ଆମେ ପୁରୁଣା ହାଣ୍ଡି ଯେଉଁମାନେ ରୋଷେଇ କରି ଆମେ ଖାଉଥିଲୁ ସେହି ପୁରୁଣା ହାଣ୍ଡିରେ ହିଁ ଆଜି ପର୍ଯ୍ୟନ୍ତ ଆମର ରୋଷେଇ କରି ଚାଲିଛି ପୁରୁଣା ଗ୍ୟାସ୍ ପୁରୁଣା ସିଲିଣ୍ଡର ପୁରୁଣା ଆମର ଯେଉଁଟା ଗ୍ରାଇଣ୍ଡର ଆମର ମିକ୍ସଚର କରିବାର ସେ ଗ୍ରାଇଣ୍ଡର ଏ ସବୁ ଆମର ପୁରୁଣା ଜିନଷ ବହୁତ ଦିନ ହେଲା ଆମେ ବ୍ୟବହାର କରି ଆସୁଛୁ ଆମ ରୋଷେଇ ଘର ବି ପୁରୁଣା ଆଉ ସେଥିପାଇଁ ଆମ ମା' ସବୁବେଳେ ଖୁସି ଯେ ଆମ ରୋଷେଇ ଘରଟା କେତେ ସୁନ୍ଦର ଆମ ରୋଷେଇ ଘର ବହୁତ ଲାଇଫ ସୁନ୍ଦର ଲାଗେ ଆମ ସେ ରୋଷେଇ କରିଥାଏ ଆମ ରୋଷେଇ ଘର ଭଙ୍ଗା ବି ହୋଇନି ବହୁତ ପୁରୁଣା ହୋଇକି ରହିଛି ମା' ସବୁବେଳେ ସେ ରୋଷେଇ ଘରେ ହିଁ ସେ ରୋଷେଇ କରନ୍ତି ଆଉ ଖାଇବା ସମୟରେ ବି ତାକୁ ଭଲ ଲାଗେ ସେ ରୋଷେଇ ଘର ପାଖରେ ହିଁ ବସିକି ସେ ଖାଆନ୍ତି ଆଉ ପୁରଣା ସେହି ଚୁଲା ଏକା ସେହି ଚୁଲାରେ ହିଁ ଆମେ ରୋଷେଇ କରୁ ବହୁତ ଦିନ ହୋଇଗଲାଣି ମୁଁ ତ ଜାଣିବାରେ ମୋତେ ବହୁତ ଦିନ ହୋଇଗଲାଣି ଆମ ଘର ସେହି ରୋଷେଇ ଘରେ ହିଁ ଆମେ ରୋଷେଇ କରି ଖାଉ ମା' ସବୁବେଳେ ସେହି ଗ୍ୟାସ୍ ସିଲିଣ୍ଡର ସେହି ପନିପରିବା ସେହି କାଟନ୍ତି ଆଉ ପୁରୁଣା ପନିକି ଗୋଟିଏ ଭି ଅଛି ଆମର ବ୍ୟବହାର କରୁଛି ମମି ବହୁତ ସୁନ୍ଦର ଲାଗୁଛି ଦେଖିକି